ମୋର ମାତୃଭାଷା ଓଡ଼ିଆ ହୋଇଥିବାରୁ ଘରେ ବାପା ମା' ଗୁରୁଜନ ମାନେ ସବୁ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କଠାରୁ ମୁଁ ଓଡ଼ିଆ କହିବା ଶିଖିଲି ସ୍କୁଲରେ ଶିକ୍ଷକ ଓଡ଼ିଆ ପାଠ ପଢ଼େଇଲେ ସେଥିରେ ମୁଁ ଓଡ଼ିଆ ଶିଖିଲି ଓଡ଼ିଆ ମୋର ମାତୃଭାଷା ହୋଇଥିବାରୁ ମୋତେ ଭଲ ଲାଗେ